ଆମର୍ ବରଗଡ଼ ଡିଷ୍ଟ୍ରିକ୍ଟରେ ଆମର୍ ବରଗଡ଼ ଟାଉନ୍ରେ ଥିଲା ଆମର୍ ବରଗଡ଼ ଡ଼ି ଏଚ୍ ଏଚ୍ ହସ୍ପିଟାଲ୍ ଯେନ୍ଟା ଥିଲା ସେଇଟା ଟ୍ରାନ୍ସଫର୍ କଲେ ସେଇଟା ନେଇକରି ଖେଦାପାଲିରେ କରିଦେଇଛନ୍ ତା'ପରେ ବରଗଡ଼ରୁ ଦଶ୍ କିଲୋ ପନ୍ଦର୍ କିଲୋମିଟର ଦୁରିଆରେ ଯେନ୍ଟା କି ଲୋକଙ୍କୁ ବହୁତ୍ ଅସୁବିଧା ହେଉଛି ବୋଲେ ବାକି ଇନୋ ହେଲେ ଠିକ୍ ଚାଲିଛି ବାକି ଇ ମାନେ ଷ୍ଟାପ୍ ଟିକେ ଦରକାର୍ ଆଉ ବେଶି ସୁବିଧା ଟିକେ ନାହିଁ ପାର୍ବା କିନ୍ତୁ ଏଇ ଗଭର୍ଣ୍ଣମେଣ୍ଟ୍କେ ଯିବାର୍ ଅପେକ୍ଷା ଲୋକ୍ ପ୍ରାଇଭେଟ୍କେ ପଲଉଛନ୍ ଏଥିର୍ ଅସୁବିଧା କାଣାଁ ହଉଛେ କି ସେନୁ ଭଲସେ ଟ୍ରିଟ୍ମେଣ୍ଟ୍ର ଟିକେ ଅବହେଲା ରହୁଛି ଆମରି ଖେଦାପାଲିର୍ ଆମେ ଏବେ ଯାଇଥିଲୁ ଖେଦାପାଲିର୍ ବହୁତ୍ ଅସୁବିଧା ହଉଛି ସେନୁ ଷ୍ଟାପ୍ମାନେ ଡକ୍ଟର୍ମାନେ ହେଲେ ପ୍ରାୟ ନ ରହିବାର୍ ଆରୁ ଷ୍ଟାପ୍ମାନେ ହେଲେ ରହୁଛନ୍ତି ଯେ ସେମାନଙ୍କର୍ କିଛି ରେସ୍ପନ୍ସିବିଲିଟି କିଛି ହେତିକି ଖାସ୍ ନା ଦବାର୍ ସେମାନେ ଡ଼ିୟୁଟି କଲା ଟାଇପ୍ର କରୁଛନ୍ ଆରୁ ଏନ୍ତା ପଲଉଛନ୍ ଡକ୍ଟର୍ ଆରୁ ଷ୍ଟାପ୍ ଭଲ୍ ଭାବରେ ରହୁନ୍ ଆରୁ ତାର୍ ଆରୁ ଗୁଟେ କଥା ହେଲା ତାହାକୁ ଗାଇଡ଼୍ ତାହାକୁ ଦେଖାରେଖା କାରବାର୍ ଲାଗି ଭଲ୍ସେ ତାଙ୍କର୍ ଉପରେ ହେଡ଼୍ ଜିନ୍ମାନେ ରହିବାର୍ କଥା ସେମାନେ ବି ଭଲସେ ରହୁନ୍ ନାଇଁ ତାଙ୍କ ପରିଚାଲି ଟିକେ ଭଲସେ କରିବେ ଧନ୍ୟବାଦ